ଦକ୍ଷିଣ ଭାରତୀୟ ଖାଦ୍ୟ ରୋଷେଇ ହେଉଛି ଭଲ କାହିଁକି ନା ଇଟିଲି ଦୋଷା ଚକୁଳି ସମ୍ବର ଚଟଣି ଏ ଜିନିଷ ମାନଙ୍କୁ ରୋଷେଇ କରିବା ବେଶ ସହଜ ହୋଇଥାଏ ମଧ୍ୟ ଖାଦ୍ୟ ମଧ୍ୟ ଶରୀର ପାଇଁ ମଧ୍ୟ ସେ ଉପଯୋଗିତ ଖାଦ୍ୟ ହୋଇଥାଏ ଏହି ଏହିଭଳି ଜିନିଷକୁ ଆମେ ଭଲ ପାଉ